ମୁଁ ଦୁଇ ହଜାର କୋଡ଼ିଏ ମସିହାରୁ ଯେବେ କୋଭିଡ଼୍ ଆରମ୍ଭ ହେଲା ସେବେଠୁ ଗାର୍ଡ଼େନିଂ କାମ ମନରେ ଭାବିଲି ଏବଂ ଆରମ୍ଭ ବି କଲି ପ୍ରଥମେ ଗାର୍ଡ଼େନିଂ କାମରେ ପ୍ରଥମେ ମାଟିକୁ କୋଦଳ ସାହାଯ୍ୟରେ ହାଣିଲି ତା'ପରେ କିଛି ଫୁଲ ଗଛ ଏବଂ ପରିବା ଗଛକୁ ଲଗାଇଲି ସେହି ଫୁଲରୁ ଫୁଲ ଗଛ ଏବଂ ପରିବାରୁ ମୁଁ ବିକିକି ମୋ ମୋର କିଛିଟା ଖର୍ଚ୍ଚ ଉଠାଇଲି ଫୁଲ ଫୁଲ ପରିବା ସହିତ ଫଳ ବି ଏବେ ଫଳ ଚାଷ କରିବା ବି ଏବେ ଆରମ୍ଭ କରୁଛି ଏବଂ ଫଳ ପନିପରିବା ଚାଷ ଦ୍ୱାରା ନିଜର ଶାରୀରିକ ବି ଏକ୍ସର୍ସାଇଜ୍ କିଛି ହୋଇଯାଉଛି ତ ଏସବୁ କଲେ ଭଲ